କିଏ କହୁଥିଲେ ଆଚ୍ଛା ତ ନାଇଁ କୋଉଠାରୁ କହୁଥିଲେ ପଣ୍ଡିିକଡ଼ ଗ୍ରାମ ଆଚ୍ଛା ପ୍ରୋବ୍ଲେମ କ'ଣ ଆଚ୍ଛା ତ ସେଇଥିପାଇଁ ତୁମକୁ ପାରାସିିଟାମଲ୍ ଦରକାର ହେଲା ତୁମେ ରାତିରେ ଖାଇ ସାରିଲା ପରେ ପାରାସିିଟାମଲ୍ ମେଡିସିନ୍ଟା ଖାଇବ

ଆଉ ଥଣ୍ଡାରେ ମିନ୍ସ ମାନେ ଏବେ ବର୍ଷା ଯୋଗୁଁ ତୁମେ ଟିକେ ଓଦା ହେବନି ହେଲା ତା ସହିତ ନା ସବୁଦିନ ଗରମ ପାଣି ପିଉଥିବ ରାତିରେ ବା ଦିନରେ ହେଉ ଥଣ୍ଡା ପାଣିଠୁ ଟିକେ ଦୂରେଇ ରହିବ ତାପରେ ରାତିରେ ଯେତେବେଳେ ଶୋଇବ ସେତେବେଳକୁ ନା ତୁମେ ରାତିରେ ଶୋଇବା ସମୟରେ ପାଦକୁ ଭଲରେ ଧୋଇବ ଏବଂ ସୋରିଷ ତେଲ ଆଉ ରସୁଣକୁ ପାଣିରେ ଗରମ କରି ତାକୁ ପାଦରେ ଘଷିବ ହେଲା ଆଉ କିଛି ଜାଣିବାକୁ ଚାହୁଁଛନ୍ତି କି

ଶୁଣ ଶୁଣ ଆଉଯେହେତୁ ଥଣ୍ଡା ଜର ହୋଇଛି ନା ତେଣୁ ତୁମକୁ ଭଲରେ ଖିଆ ପିଆ ଟିକେ କରିବାର ଅଛି ହେଲା ଯେମିତିକି ପନିପରିବା ଟିକେ ଭଲରେ ଖାଇବେ ଆଉ ସବୁଦିନ ଗରମ ପାଣି ପିଇବେ ମନେ ରହିଲା ତ ମୁଁ ଏବେ ପାରାସିଟାମଲଟା ଦେଇଦେଇଛି ହେଲା ଆଉ ଆଚ୍ଛା ଏଇ ଜ୍ୱରଟା କେତେ ଦିନଠୁ ହେଲାଣି ଦୁଇ ଦିନ ହେଲାଣି ସିଭିୟର୍ ହେଉଛି କି ଆଚ୍ଛା ଆଚ୍ଛା ତ ତୁମେ କିଛି ମେଡିସିନ୍ ନେଇଛ ତ ତୁମେ ପାରାସିଟାମଲଟା ଖାଇନେବ ହେଲା ହଉ ରଖୁଛି ନମସ୍କାର